ହଁ ଭାଇ ଧାନ ଅଛି ଧାନ ପୂଜା କଳା ମଶୁରି ସ୍ୱର୍ଣ୍ଣଚମ୍ପା ହଜାର ଚଉଦ ପ୍ରାୟ ବହୁତ ପ୍ରକାର ଧାନ ଅଛି ହଁ କହୁ ନାହାନ୍ତି କେଉଁ କେଉଁ ଧାନ ସବୁ ପ୍ରକାର କଳା ମଶୁରିଠୁ ଧରିକି ସ୍ୱର୍ଣ୍ଣଚମ୍ପା ହଜାର ଚଉଦ ସବୁ ପ୍ରକାର ଧାନ ଅଛି କେଉଁ କେଉଁ ଆପଣ କେଉଁ କେଉଁ ଧାନ କେତେ ଲେଖାଁରେ ନେବେ କହୁ ନାହାନ୍ତି ସ୍ୱର୍ଣ୍ଣଚମ୍ପା କୁଇଣ୍ଟାଲ୍ ଦୁଇହଜାର ଆଉ କଳା ମଶୁରି ତିନିହଜାର ଆଉ ପୂଜା ଦୁଇହଜାର

ବେପାର କରି ଆପଣ କେତେ କେତେ ନେବେ କହୁ ନାହାନ୍ତି ହଉ ଠିକ୍ ଅଛି ଆପଣଙ୍କର ଲୋକ ଆସିବେ ନା ଲୋକ ଗାଡ଼ି ପଠାଇବେ ନା ଆମେ ଏପଟୁ ଲୋକଗା ଗାଡ଼ି କରିକି ଛାଡ଼ିବୁ ଆମେ ପଠାଇଲେ ଲୋକ ଜଣକୁ ତିନିଶହ ଟଙ୍କା ଲେଖାଁ ଭଡ଼ା ଗାଡ଼ିଭଡ଼ା ଦେବାକୁ ପଡ଼ିବ ଆପଣଙ୍କୁ ତା ଧିଏରେ ପୁଣି ଖାଇବା ପିଇବା ଖର୍ଚ୍ଚ ଅଛି ଲୋକ ଦଶଜଣ ଖଣ୍ଡେ ଲାଗିବେ ଲୋଡ଼୍ ପାଖାପାଖି ପାଞ୍ଚ ସାତହଜାର ଖର୍ଚ୍ଚ ହେଇଯିବ ଏପଟେ ପାଁ ପାଞ୍ଚ ପାଞ୍ଚରୁ ସାତ ହଜାର ପ୍ରାୟ ଖାଇବା ପିଇବା ଖର୍ଚ୍ଚ ଏଠି ଲୋଡ଼ିଂ କରିବେ ସେପଟେ ଯାଇକି ପୁଣି ଅନଲୋଡ଼ିଂ କରିବେ ଆମେ ଏପଟୁ ଗାଡ଼ି ନେଇକି ଯିବୁ ହଁ ମୁଁ ଯାଣିଲି ଭବାନୀପାଟଣାରେ ଆମେ ପୁଣି ନେଇକି ଯିବୁ କଳାହାଣ୍ଡିରୁ ଆମେ କମ୍ପ୍ୟୁଟର୍ କମ୍ପ୍ୟୁଟର୍ କଣ୍ଟାରେ ଓଜନ ହେଇକି ଯିବ ହଉ ଆମେ ପଠାଇ ଦେବୁ ଆପଣ ଗାଡ଼ିଭଡ଼ା ଆଉ ଲୋକ ମଜୁରୀ ଦେଇ ଦେବେ ଆଉ ଏକ୍ସଟ୍ରା ଚାର୍ଜ ଯାହା ହେଇକି ଆପଣଙ୍କୁ ମୁଁ କହିଦେବି ରେଟ୍ ସବୁ ଆଉ ହଁ ହଉ ହଉ ରଖିଲି